ହଁ ପ୍ରାୟ ବହୁତ ଜାଗା ତ ମୁଇଁ ବସ୍ରେ ଟ୍ରାଭେଲ୍ କରିଛେଁ ପ୍ରାୟ ଉଇଣ୍ଡୋ ସିଟ୍ ଯେନ୍ କି ଝରକା ପାଖରେ ସିଟ୍ଟା ବଢ଼ିଆ ଲାଗ୍ସି କି ନାଇ ବାହାରେଟା ଦେଖିକିରି ଗୁଟେ ମଜା ଲାଗ୍ସି ଯେଣ୍ଟାକି ବସ୍ନୁ ସଫର୍ କରବାର୍ ଲାଗି ଆର ମୁଇଁ ବହୁଟେ ଜାଗା ଯାଇଛେ ଆର ମେନ୍ଟା ଗଲେ ବଢ଼ିଆ ଲାଗ୍ସି ଆର୍ ମୁଇଁତ କହିମି ସମସ୍ତଙ୍କୁ ଯିବାର୍ କଥା ବସ୍ରେ ଟାଇମ୍ ନାଇଁ ମିଲ୍ଲା ବୋଲି ଦିନେ ଦୁଇ ଦିନ ଟାଇମ୍ ବାହାର କରି କରି ବସ୍ରେ ଟ୍ରାଭେଲ୍ କର୍ବାର୍ କଥା ତେଣୁ ବସ୍ରେ ଟ୍ରାଭେଲ୍ କଲେ ତା'ର ଆମର୍ ସମାଜ୍ର ଜିନିଷ୍ମାନେ ଆମେ ଜାନି ଆସି ଲୋକମାନେ କେନ୍ତା କରୁଛନ୍ତି କେନ୍ତା ଆଉ ବଢ଼ିଆ ଲାଗ୍ସି ଆମେ ବସ୍ରେ ଟ୍ରାଭେଲ୍ କଲେ ଆଉ ମେନ୍ଟା ଉଇଣ୍ଡୋ ସିଟ୍ରେ ଗଲେ ବଢ଼ିଆ ଲାଗ୍ସି ଆଉ ମେନ୍ଟା ତ କେନ୍ତା କେଢ଼େ ବହୁତ ଦୁରିଆ ହେନ୍ତା ଯେନ୍ତା ଯିବାର ତାହାଲେ ବଲାଙ୍ଗୀର ସମ୍ବଲପୁର ଯେ ଏନ୍ତା ଶହେ ଦେଢ଼ଶହ କିଲୋମିଟର ଭିତରେ ଯିଇଛେ ବାକି ବହୁତ ଭଲ ଲାଗ୍ସି